ହଁ ମୁଁ ଭାବୁଛି ଅନ୍ୟ ଗ୍ରହରେ ମଧ୍ୟ ଜୀବନ ଅଛି କାହିଁକିନା ଆମେ ଯେଭଳି ଆମେ ଗୋଟେ ଗ୍ରହରେ ରହୁଛୁ ଯେ ଆମେ ପୃଥିବୀରେ ବାସ କରିଛୁ ପୃଥିବୀ ପୃଥିବୀ ଯେଭଳି ଗୋଟେ ଗ୍ରହ ସେଭଳି ଆମର ଆଠଟି ଗ୍ରହ ଅଛନ୍ତି ସେଇ ଆଠଟି ଗ୍ରହ ପୃଥିବୀ ମଙ୍ଗଳ ବୁଧ ଶୁକ୍ର ଶନି ୟୁରେନ୍ସ ନେପ୍ଚ୍ୟୁନ୍ ସେଭଳି ଆଠଟି ଗ୍ରହରେ ମଧ୍ୟ ଜୀବନ ଅଛି ଆମେ ଯେଭଳି ପୃଥିବୀରେ ବାସ କରୁଛେ ସେଭଳି ଅନ୍ୟ ଗ୍ରହରେ ବି ତାର ରହିବାର ବ୍ୟବସ୍ଥା ଅଛି ଆମ ବୈଜ୍ଞାନିକ ସାହାଯ୍ୟରେ ଆମେ ଯେତେବେଳେ ଜାଣିଲୁ ଯେ ସେଭଳି ବ୍ୟବସ୍ଥା ଅଛି ଅନ୍ୟ ଗ୍ରହରେ ବି ମଧ୍ୟ ମଣିଷ ରହିପାରିବେ ତ ସେତେବେଳେ ଆମେ ମଧ୍ୟ ମଙ୍ଗଳ ଗ୍ରହରେ ବି ମଧ୍ୟ ବିଭିନ୍ନ ଲୋକ ଯାଇକି ବାସ କରୁଛନ୍ତି ତ ସେଇଠି ବି ସେଭଳି ରହିବାର ସବୁ ସମସ୍ତ ପ୍ରକାର ସୁବିଧା ମିଳୁଛି ସେସବୁକୁ ଆମେ ପ୍ରଥମେ ଜାଣିନଥିଲୁ ତା'ପରେ ବୈଜ୍ଞାନିକ ସାହାଯ୍ୟରେ ସମସ୍ତ ବ୍ୟବସ୍ଥା ସୁବିଧା ସାହାଯ୍ୟରେ ଯେତେବେଳେ ଜାଣିଲୁ ସେତେବେଳେ ସେ ଗ୍ରହରେ ମଧ୍ୟ ଯାଇକି ଲୋକମାନେ ଘରକରି ବସବାସ କରୁଛନ୍ତି ଆମେ ଯେଭଳି ଚାଲିଚଳଣିରେ ରହୁଛୁ ସେମାନେ ବି ମଧ୍ୟ ରହିପାରୁଛନ୍ତି ସେଭଳି ଗ୍ରହମାନଙ୍କରେ ରହିବା ଲୋକମାନଙ୍କର ଆବଶ୍ୟକ କାରଣ ଲୋକମାନେ ସେ ଅନ୍ୟ ଗ୍ରହକୁ ଗଲେ ସେ ଗ୍ରହମାନକ ବିଷୟରେ ବିଶେଷ କିଛି ଜାଣିବେ ଏବଂ ସେମାନେ କିଛି ଜାଣିଲେ ତାଫଳରେ ଆମେ ବି ୟେ ସାହାଯ୍ୟରେ ଆମେ ବି ମଧ୍ୟ ଜାଣିପାରିବୁ